ଆମ ଏଇଠି ସୁଟିଂ ଷ୍ଟାର୍ ଆସିଥିଲେ ମୁଁ ତାଙ୍କୁ ଦେଖିବା ପାଇଁ ଯାଇଥିଲି ସେଇଠି ବହୁତ ଲୋକମାନେ ଆସିଥିଲେ ତାଙ୍କୁ ଦେଖିବା ପାଇଁ ତାଙ୍କ ସହିତ ଗାର୍ଡ଼ ମାନେ ବି ଥିଲେ ସେମାନେ ଆମକୁ ଦେଖା କରିବା ପାଇଁ ଦେଉନଥିଲେ ତାପରେ ଆମେ ଦେଖିଲୁ ତାଙ୍କୁ ଦେଖି ଆମକୁ ବହୁତ ଖୁସି ମଳିୁଥିଲା ହ ସୁଟିଙ୍ଗ ଷ୍ଟାର୍ ସମସ୍ତଙ୍କ ସହିତ ସେଲ୍ଫି ନେଉଥିଲେ ଆମେ ଜଣେ ଜଣେ ବି ଯାଇକିରି ତାଙ୍କ ସହିତ ସେଲ୍ଫି ନେଲୁ ତାପରେ ସେ ସେଲ୍ଫି ନେଇକି ମୁଁ ଇନଷ୍ଟାଗ୍ରାମରେେ ଷ୍ଟୋରି ଲଗେଇଥିଲି ଲଗେଇଲା ପରେ ସମସ୍ତେ ପଚାରିଲେ କୁଆଡ଼େ ଆସିଥିଲେ ଆମେ କହିଲୁ ଆମ ଅଞ୍ଚଳରେ ଏ ସୁଟିଂ ଷ୍ଟାର ତାଙ୍କର ଗୋଟେ ସିନ୍ ସୁ ସୁଟିଂ କରିବା ପାଇଁ ଆସିଥିଲେ ଆମେ ତାଙ୍କୁ ଦେଖିବା ପାଇଁ ଯାଇଥିଲୁ ଆମକୁ ବହୁତ ଭଲ ଲାଗିଲା ବହୁତ ଖୁସି ଲାଗିଲା ତାଙ୍କୁ ଦେଖିବା ତାଙ୍କ ସହିତ ଭଲ ବ୍ୟବହାର କଲେ